ଧାର୍ମିକ ସ୍ଥଳ ମାଧ୍ୟମରେ ମନ୍ଦିର ମସଜିଦ୍ ଚର୍ଚ୍ଚ ପରି ବହୁତ ବଢ଼ିଆ ଜାଗା ଗୁଡ଼ିକ ଅଛି ଧାର୍ମିକ କାମ ପାଇଁ ଏବଂ ଆମ ସଂସ୍କୃତି ଯେ ଆମେ ହିନ୍ଦୁଲୋକ ମନ୍ଦିର ଯିବା ଭଜନ କୀର୍ତ୍ତନ ଚର୍ଚ୍ଚାରେ ମଜାନେବା ଏବଂ ରବିବାର ପ୍ରାର୍ଥନା ସଭା କରିବା ଏବଂ ମସଜିଦ୍ ମାନେ ମାନେ ମୁସଲମାନମାନେ ଏକ ମସଜିଦ୍ ଯାଇ ତାଙ୍କ ପ୍ରାର୍ଥନା କରି ସାମୁହିକ ପ୍ରାର୍ଥନା କରି ଏହିପରି ତାଙ୍କର ଧାର୍ମିକ ମନୋଭାବ ରହି ସେମାନେ ସେଠାରେ ନିଜର ସାଂସ୍କୃତିକୁ ପାଳନ କରନ୍ତି ଏବଂ ଖ୍ରୀଷ୍ଟିଆନ ମାନେ ଚର୍ଚ୍ଚ ଯାଇ ତାଙ୍କ ରବିବାରକୁ ରବିବାର ପ୍ରାର୍ଥନା କରି ତାଙ୍କେ ସେଠାରେ ମନୋସ୍କାମନା କରି କିଛି ଶାନ୍ତି ପାଇଁ ସେ ଜାଗାରେ ବସି ଆସନ୍ତି ଲୋକମାନଙ୍କର ଧାର୍ମିକ ସ୍ଥଳରେ ବହୁତ ବଢ଼ିଆ ମଜା ନା ଲାଗେ ଯେପରି ଭଗବାନଙ୍କ ପାଖରେ ସେମାନେ ତାଙ୍କ ସୁଖଦୁଃଖ ଜଣାଇ ନିଜର ସୁବିଧା ଅସୁବିଧାକୁ ସେଠାରେ କମ୍ କରନ୍ତି ସେହିପରି ଲୋକମାନଙ୍କୁ ଏହିପରି ଧାର୍ମିକ ସ୍ଥଳରେ ବହୁତ ଭଲ ଲାଗେ ନିଜ ସଂସ୍କୃତିକୁ ରଖିବାପାଇଁ ଏହିପରି ଜାଗା ରହିବା ଦରକାର